ଗାଁରେ ଆମେ ପିଠି ଯନ୍ତ୍ରଣାକୁ ଘରୋଇ ଉପଚାର ଜଡ଼ା ତେଲ ଉଷୁମ କରିକି ମାଲିସ କରୁ ଏବଂ ପାଣି ଉଷୁମ କରିକି ସେକ ଦେଉ ଏବଂ ନାଗେରି ପତ୍ର ଛେଚି ତା ରସକୁ ତାକୁ ପିଠିରେ ମାଲିସ କରୁ ଆମର ଯନ୍ତ୍ରଣା ଟିକେ ଭଲ ଲାଗେ କିନ୍ତୁ ତା' ଉପରେ ଆମର ପଞ୍ଚଗୁଣା ମେନ୍ଥୋପ୍ଲସ ମୁଣ୍ଡରେ ମୁଭ୍ ଅମୃତାଞ୍ଜନ ଏଗୁଡ଼ାକ ବି ଟିକିଏ ତା' ଦେହରେ ମାଲିସ କରୁ ତା' ଦେହରେ ମାଲିସ କଲେ ଆମେ ଯନ୍ତ୍ରଣାରୁ କିଛି ଅନୁ ଉପଚାର ପାଇଥାଉ କିନ୍ତୁ କେତେ ଲୋକମାନେ ଗାଁ ଗହଳିର ଲୋକମାନେ କେତେ ଲୋକମାନେ ସେଇ ନାଗେରୀ ପତ୍ର ଆଣି ସେ ତା'କୁ ବି ଛେଚି ବି ସେମାନେ ବି କେତେ କରିଥାନ୍ତି ସେମାନେ ନାଗେରୀ ପତ୍ର ଆଣିକି ଜଡ଼ା ତେଲ ଉଷୁମ କରିକି ତା ଦିହରେ ଫେଣ୍ଟିକି ତାକୁ ବି ମାଲିସି କରି ସିଏ ଉପଶମ ବି ପାଇଥା'ନ୍ତି ସେଇଟାକୁ ବି ଲୋକପ୍ରିୟ ବୋଲି